ଡ଼ାଳୁଅ ଏମିତି ବିଭିନ୍ନ ପ୍ରକାରର ଧାନ ଚାଷ କରାଯାଏ ତାପରେ ବିରି ମୁଗ ହରଡ଼ କୋଳଥ ଏସବୁ ଡ଼ାଲି ଜାତୀୟ ଦ୍ରବ୍ୟ

ଆଉ ତୈଳବୀଜ ହେଲା ଗୋଟେ ସୂର୍ଯ୍ୟମୁଖୀ ବାଦାମ ସୋରିଷ ଏସବୁ ତୈଳ ଜାତୀୟ କୃଷି ଜାତୀୟ ଫସଲ କରାଯାଏ ଝୋଟ ନଡ଼ିଆ ହଳଦୀ ଆଉ ପନିପରିବା ତ କହିଲେ ଭେଣ୍ଡି ବାଇଗଣ ଟମାଟ ଆଉ କଞ୍ଚା କଦଳୀ ଝୁଡୁଙ୍ଗ ଯାହା ବି ଆପଣ ଦେଖିବେ ପ୍ରାୟ ଫସଲ ଏଇଗୁରା ସବୁ ଆମର ଅଞ୍ଚଳରେ କରାଯାଏ